କ୍ରୀଡ଼ା ହେଉଛିି ମଣିଷର ଏକ ବହୁତ ଇମ୍ପୋଟାଣ୍ଟ ଜିନିଷ ଯାହାକି ଛୋଟ ଶିଖିବାକୁ ହୋଇଥାଏ ଓ ସେଇଟା ବଡ଼ ପର୍ଯ୍ୟନ୍ତ ଏହାକୁ କାମ କାର୍ଯ୍ୟରେ ଲାଗିଥାଏ ଏହା ଶିଖି ଶିଖାଇବା ହିଁ ଆଉ ଆଉ ଘରୁ ଗୋଟେ ମାନ୍ୟତା ପାଇଛି କ'ଣ ଶିଖିବା ହେଉଛି ଭୁଲ ହୋଇଥାଏ ଭୁଲ ନହେଲେ ମୁଁ ଶିଖିବାକୁ କେ କେହି ପସନ୍ଦ କରୁ ନାହିଁ କୀଟା ଯୋଗୁଁ ଆଜି ମଣିଷର ଦିମାଗ ଭଲ ବୃଦ୍ଧି ସବୁ କିଛି ଆଗ ଯାଇଛି